ହଁ କା'ଣା କରୁଛ ଏଛେନ୍କା ମୁଇଁ ବି ଏନ୍ତା ବସିଛେଁ କେନ୍କେ ଗୁଟେ ବୁଲିଯିମା ବୋଲି ଭାବୁଥିଲି ବୋ ହଁ ବହୁତ୍ ଦିନ୍ ହେଲା ତ ବୁଲିବୁଲା ନାଇଁ ଯିବାର୍ ନା ଇଥର ନନ୍ଦନକାନନ୍ ଯିମା କାଏଁ ମୋର୍ ବହୁତ୍ ଇଚ୍ଛା ଅଛେ ନନ୍ଦନକାନନ୍ ଯିବାର୍ ଯେ ଆମେ ଦୁଇଜଣ ମିଶିକରି ଯିମା

ତ ଆମେ ନନ୍ଦନକାନନ୍ ଯିମା ଆଉ ସବୁଆଡ଼େ ବୁଲିକରି ଆସ୍ମା ବହୁତ୍ ଟେ ଅଛନ୍ ତ ପଶୁ ପକ୍ଷୀମାନେ ବାଘ ଭାଲୁ ବି ଅଛନ୍ ବହୁତ୍ ପ୍ରକାର୍ ପକ୍ଷୀମାନେ ବି ଅଛନ୍ ତ ସମସ୍ତଙ୍କୁ ଦେଖ୍ମା ହଁ ତ ସମସ୍ତଙ୍କୁ କହେମା ଆମେ କେନ୍ତି ଯିମା ଯେ ପ୍ଲାନିଂ କର୍ମା ଆମେ ଇନୁ ଯିମା ପହେଲା ଭୁବନେଶ୍ୱର୍ ତ ଯିମା ତା'ର୍ପରେ ହେନୁ ଅଟୋରେ ଯିମା ଆଉ ବୁଲ୍ମା ନନ୍ଦନକାନନ୍ ଟିକେଟ୍ କରିକରି ଆମେ କେନ ରହେମା ଯେ ସେନ ହଁ ମାଉସୀ ଘର ଅଛନ୍ ବେଲେ ଭଲ୍ ହେବା ତାକଁର୍ ଘରେ ରହିଯିମା ବାହାରେ କାଇଁ ଆଉ ଖର୍ଚ୍ଚା କର୍ମା ହଁ ଦୁଇ ଦିନ୍ ରହିଯିମା ଦିନେକେ ତ ଯାଇକିରି ଫେର୍ ଫେରି ନାଇଁହୁଏ ନା ଯିମା ଆଉ ଫେର୍ ବୁଲିକରି ଆସ୍ମା

ଜଳହସ୍ତୀ ବି ଦେଖିକରି ଆସ୍ମା ପଶୁପକ୍ଷୀ ମାନ୍କୁଁ ଦେଖ୍ଲେ ବି ବହୁତ୍ ମଜା ଲାଗ୍ବା ନା

ବହୁତ୍ ଜଣ୍ ଦେଖବାର୍ ଲାଗି ବି ଆସୁଥିବେ ଦେଖ୍ଲେ ବହୁତ୍ ମଜା ବି ଲାଗ୍ବା ଆଉ ହରିଣ ବି ଦେଖ୍ମା ତାକୁଁ ଖାଦ୍ୟ ବି ଦେମା ଖାଏବେ ସେମାନେ ହଁ ବହୁତ୍ ଦିନ୍ ହେଲା ତ କେନ୍କେ ଯାଇ ନାଇ ନା ସମସ୍ତେ ମିଶିକରି ଗଲେ

ହଁ ସବୁ ଭଲ୍ ମୟୂର ବି ଦେଖ୍ମା ନା ମୟୂରମାନେ ଡ଼େନ୍ସ୍ କଲେ ବେଶୀ ଭଲ୍ ଲାଗ୍ସି ଦେଖ୍ବାର୍ ଲାଗି ଧଳା ମୟୂର ବି ଥିସନ୍ ହେନ ସବୁଦିନ ନାଇଁ ଖୁଲେ ତ କେନ୍ ଦିନ ଖୁଲ୍ସି ଆମେ ଦେଖ୍ମା ଆଉ ଯିମା ତା'ର୍ପରେ ଡ଼େଟ୍ ଫିକ୍ସ୍ କର୍ମା କେବେ ଖୁଲ୍ସି ଯେ ଓହୋ ହଁ ବେଲେ ତ ଆମେ ପାଞ୍ଚ୍ ତାରିଖ୍ ଯିମା ହଁ ଟିକେଟ୍ କରିଦେମା ଆଉ ଯିମା ହଁ ରବିବାର୍ ଦିନ ତ ଟିକେଟ୍ ନାଇହୁଏ ନା ବନ୍ଦ୍ ରହେସି ପରେ ହଁ ଆମେ ସେନ୍କେ ଗଲେ ସବାରୀ ଗାଡ଼ିରେ ବୁଲିଯିମା ହଁ ସମସ୍ତଙ୍କୁ କଲ୍ କର୍ମା ହଉ ସାଙ୍ଗ ମୁଇଁ ରହୁଛେଁ ମୁଇଁ ତମର୍ ଘର୍କେ ଯିମି ଦୁଇ ଦିନ୍ ପରେ ଆଉ କଥାହେମା ହଁ କା'ଣା କହୁଥିଲି ମୁଇଁ କହିଦେମି ଯେ

ହଉ ରହୁଛେଁ